ହଁ ହ୍ୟାଲୋ ହ୍ୟାଲୋ ହଁ ଭାଇ କ'ଣ ବୁଲିବାକୁ ଆସିଛ ଇୟାଡ଼େ ନାଇଁ ତୁମେ ସବୁ ସବୁବେଳେ ଆସୁଛ ତ ବୁଲିବାକୁ ମୁଁ ଭେଟିବି କ'ଣ ଭାଇ ସବୁବେଳେ ତ ବୁଲିବାକୁ ସକାଳୁ ସକାଳୁ ମର୍ଣ୍ଣଂ ୱାକ୍ ଆସୁଛନ୍ତି ଆଉ ଆମର କ'ଣ ଆସିଛି ନା କାଳିଆ ପଇସା ନବୀନ ବାବୁ କ'ଣ ପଇସା ପଠାଇଛନ୍ତି ଆଉ ତୁମର କ'ଣ ପଇସା ପତ୍ର ଆଇଛି କି କାଳିଆ ପଇସାଟା ପାଞ୍ଚ ହଜାର ଆସୁଛି ଦୁଇ ହଜାର ଏଇଟା ଏଇଟା ପଠାଇବି ପ୍ରାଧାନମନ୍ତ୍ରୀ ପଇସା ପଠାଇବି ଦୁଇ ହଜାର ଟଙ୍କା ପଠଉଛି ଏ ନବୀନକୁ ହଟାଇ ଦେବାକୁ ପଡ଼ିବ ଏଥର ହେଲା ଆଉ କ'ଣ କରିବା ତୁମେ ମୋତେ ଦେଲ ପାଞ୍ଚ ତୁମ ନିଜର ଦୁଇ ଲୋକ ଲୋକ ଠିକ୍ ନାଇଁ ଏ ଏଇଟା ବିଜେପି ଆସିଲେ ଭଲ ହେବ ଆମ ଦେଶ ଭଲ ହେବ ରାଜ୍ୟ ଭଲ ହେବ ସବୁ ଭଲ ହେବ ମୋଦୀ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି ନା ମୋଦୀ ପ୍ରାୟ ଅଶୀ ପଞ୍ଚାଅଶୀ ଆସିବ ହେଲା ଓଡ଼ିଶା ହେଲା ନାଇ ନାଇ ଏକୋଇଶି ଟାରୁ ଏକୋଇଶି ଟାରୁ ସେଇ ନେବ ଚଉଦଟା କି ପନ୍ଦରଟା ନେବ ହଁ ଆଉ ଆଁ ଜିଦ ଧରିଲେ ଚାରଧାମ ଯାଇ ହେବ

ଅଶୀରେ ପ୍ଲସ୍ ଆସିବ ହଅ ହଅ ଗଲା ଗଲା ମୂଳ ଖାଇଗଲା ହେଲା ବିଜେପି ହାୱା ଚାଲିିଛି ଚାର ଦିନ ଆସିକି ଆମକୁ ନାଇଁ ନାଇଁ ମୁଁ ତ ମୁଁ ମୁଁ ତ ବିଜେପି ଲୋକ ତୁମେ ତାହୋଲେ କି ଲୋକ ବିଜେପି ଲୋକ ନା ବିଜେଡ଼ି ଲୋକ ନାଇ ନାଇ ଆପଣ ତାହେଲେ ଏକ୍ସଟ୍ରା ଖିଆ ଲୋକ ନା ମାହାଳିଆ ଖିଆ ଲୋକ ନା ବୁଲାଳିଆ ଲୋକ ତୁମେ ଯୁଆଡ଼େ ଯୁଆଡ଼େ ଯୁଆଡ଼େ ମିଶିବ ସିୟାଡ଼େ ଖାଇବ ନା କ'ଣ ନାଇଁ ନାଇଁ ପୁଅତ ମାନେ କେଉଁ ଲୋକ ତୁମେ ବୁଲାଳିଆ ଲୋକ ତୁମେ ଆଉ ତୁମେ ନିଜେ ହେଲା କି ଓହଃ କାଇଁ ତୁମେ ଆଉ ଏଇଟା କ'ଣ କରୁଥିଲ କି ଆଉ ଜମି ଜୁମା ଚାଷ ବାସ ତୁମେ କରୁଥିଲ ନା କିଛି କରୁନ ଆଉ ଓହଃ ମୁଗ ଫୁଗ ତାକୁ କରୁଛ ବୁଣୁଛ କି ନା ବୁଣୁନ ହେଲେ କେତେବେଳେ ମୁଗ ହେଲା କି ଆଉ ହେଇଛି ବେଲେ ଦଶ ପନ୍ଦର ପାଇଲ ଇୟାଡ଼େ କଳିଆ ନା ବଳିଆ ଦୁଇ ଖଣ୍ଡେ ପାଇଲ ଆଉ ଅସୁବିଧା କିଛି ତ ନାଇଁ ଗଲା ହଉ ଆଉ ଥରେ ତୁମେ ଆଉ ଥିବ ଦେଖିବା ସବୁବେଳେ ତୁମେ ହ ତୁମେ ସବୁ